ହଁ ହଁ ଏଇ ଯେଉଁ ଫ୍ୟୁଜ୍ ଫ୍ୟୁଜ୍ ଲଗାଇଦେଲେ ଆମେ ବଲ୍ ଫଲ୍ ହେଇରା ସବୁ କଟିଯାଇଛି ବା ଇଏ ଆମ ଘରଟି ଲଗାଇଥିଲ ବଲ୍ ଆମର ଯେଉଁ ଇଏ ସବୁ

ଯେଉଁ ଲଗାଇଥିଲ ବଲ୍ ଫଲ୍ ସବୁଆଡ଼େ ଫ୍ୟୁଜ୍ ହେଇଗଲା କେଜାଣି କ'ଣ ହେଇଥିବ ବଲ୍ ବଲ୍ ଗ୍ୟାରେଣ୍ଟି ବାଲା ଦେଇନଥିବେ କି କ'ଣ ହେଇଥିବ ହୁଁ ସେଇଟା ଫ୍ୟୁଜ୍ ହେଇଯାଇଛି ଆପଣ ଆସନ୍ତୁ ଦେଖି ଦିଅନ୍ତୁ ନହେଲେ ନୂଆ ମିସ୍ତ୍ରୀ କାହାକୁ ପଠାଇବେ ଦେଖିବେ ଆଉ ଫ୍ୟାନ୍ଟା ଦେଇଥିଲ ଫ୍ୟାନ୍ ପୋଡ଼ିଗଲା ନାହିଁ ନାହିଁ ଏମିତି ଅଳ୍ପ ଅଳ୍ପ ଯାହା ଖରାପ ହେଇଛି ଯାହା ଇଏ ଫ୍ୟାନ୍ଟା ପୋଡ଼ିଗଲା ବଲ୍ ଦୁଇ ତିନିଟା କଟିଯାଇଛି ଆଉ ଆମର ଯେଉଁ ଲମ୍ବା ଓୟାରିଂ ଯେଉଁ ପାଇପ୍ ଗୁରା ସେଇରା ବି କଟିଯାଇଛି ସେୟା କଥା ଆଉ କ'ଣ କହିବୁ ହ୍ୟାଲୋ

ହଁ ଭାଇ

ହଁ ଯେଉଁ ଓଲଡ଼ିଙ୍ଗ ପାଇପ୍ଟା ଯେଉଁ ନୁହେଁ ଓଲଡ଼ିଙ୍ଗ ପାଇପ୍ ଯେଉଁ ଆଉ ଆମର ବଲ୍ ଦୁଇ ତିନିଟା କଟିଗଲା ରୋଷେଇ ଘରଟା ଆମର ଆଉ ଶୋଇବା ରୁମ୍ଟା

ହଁ ଫିଟିଙ୍ଗ ଭୁଲ କଲେନି ଫ୍ୟାନ୍ଟା ପୋଡ଼ିଗଲା

ହଁ ଯିବି ହଁ